ହଁ ଆମେ ମାଛ ଧରି ଯଏସୁଁ ବନ୍ଧ୍କେ ବା ନଏଦ୍କେ ଯାଏସୁଁ ଯେ ସେ ଜାଗାରେ ଆମେ ଜାଲ୍ ଧରିକି ଯିମୁ ସେନ ବହୁତ୍ ପରିଶ୍ରମ୍ କରିକି ତାହାକେ ବେଢ଼ାମୁ ଜାଲ୍ ଆର୍ ସେ ମାଛକେ ଆମେ ଜାଲେ ପକାମୁ ଜାଲେ ପକେଇ ସାଏଲା ପରେ ତାହାକେ ଧର୍ମୁ ଇଟା ମାଛ ଇ ବାବଦ୍ରେ ଧର୍ମୁ ଯଦିି ନିପାର୍ମୁ ବଏଲେ କାଁ କର୍ମୁ ଗରି କଣ୍ଟା ବଲିକରି ଗୁଟେ ମିଲ୍ସିି ହେଁ ଲାଏଟ୍ ଗୁଟେ କର୍ମୁ ସୂତା ଟିକେ କର୍ମୁ ଗରିକେ ଫାନ୍ଦିଦେମୁ ସେଥି ଆରୁ ଇଟା ମଇଦା ଗୁଣ୍କେ ଦେଇକରି ସେ ଗରି କଣ୍ଟାରେ ଫିିକିଦେଲେ ମାଛ ଲାଗିଯାଏସି ସେ ମଇଦା ଖାଇଦେବା ବେଲେ ଟଣ୍ଟିିଥି ଲାଗିିଯିବା ଲାଗିଗଲେ ତାହାକେ ଘିଚିଆନ୍ମୁ ଘିଚି ଆନିକି ତାହାକେ ଧରି ପକାମୁ ଧରିକିରି ତାହାକେ ହିଟେଇକରି ସବୁ ଗଦାସୁଁ ଗଦେଇ କରି ତାହାକେ ବିକ୍ରି କରାଯାଏସି ଯେ ବଜାର୍କେ ନେମୁ ନେହେଲେ ଗାଁ ଗହଲି ବିିକ୍ସୁଁ ହଁ ଏନ୍ତାକରି ଆମେ ବିକା ଭଞ୍ଜା କର୍ସୁଁ